ମୁଁ ସରକାରଙ୍କୁ ଆମ ସ୍ଥାନୀୟ ପ୍ରତିନିଧି ସରପଞ୍ଚଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ଆମ ସରପଞ୍ଚ ହେଲେ ଅହଲ୍ୟା ନାୟକ ସେ ପଦନପୁର ଗ୍ରାମର ସେ ବହୁତ ଭଲ ସମସ୍ତଙ୍କ ବିପଦ ଆପଦରେ ଯାଇକି ଛିଡ଼ା ହୁଅନ୍ତି ଲୋକମାନେ ଅଭାବରେ ପଡ଼ିଥିଲେ ତାଙ୍କୁ ଯାଇକି ସାହାଯ୍ୟ କରନ୍ତି ଯିଏ ଯେତେବେଳେ ଯେଉଁଠିକି ଡ଼ାକିଲା ସେ ଯାଇକି ସେଠାରେ ଉପସ୍ଥିତ ହୁଅନ୍ତି ଲୋକମାନଙ୍କର ଅସୁବିଧା ସମୟରେ ତାଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି ଆଉ ଆମ ବିଧାୟକ ସୁରେଶ କୁମାର ରାଉତରାୟ ସେ ବି ବହୁତ କାମରେ ଆସିକି ସହଯୋଗ କରନ୍ତି ଯାହାର ଅସୁବିଧା ଥାଏ ଯେଉଁ ଲୋକମାନେ କିଛି ପଇସା ପତ୍ର ନାହିଁ ତାଙ୍କ ମାନଙ୍କୁ ସେ ବହୁତ ଆର୍ଥିକ ସାହାଯ୍ୟ କରନ୍ତି ଆଉ ରାସ୍ତା କାମ ଏହିସବୁ ବିଷୟରେ ବହୁତ ଭଲରେ ତଦାରଖ କରନ୍ତି ସେ ଗାଁ ମାନଙ୍କୁ ଆସନ୍ତି ଆଉ କେମିତି ଗାଁର ଉନ୍ନତି ହେଉଛି ସବୁ ପଚାରି ବୁଝନ୍ତି ସହର ମାନଙ୍କରେ ମଧ୍ୟ ସିଏ ରୋଡ଼ ପାନୀୟ ଜଳ ଏସବୁର ବ୍ୟବସ୍ଥା ଦେଖନ୍ତି କେମିତି ଲୋକମାନେ ଭଲରେ ଅଛନ୍ତି ସେ ସବୁର ଦାୟିତ୍ୱ ନିଅନ୍ତି ଲୋକମାନଙ୍କର ଯାହା ଅଭାବ ଅସୁବିଧା ଥାଏ ବିଧାୟକଙ୍କ ଆଗରେ କୁହନ୍ତି